ଆମ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ମିଳୁଥିବା ବସ୍ତ୍ର ଯାହାକି ସମ୍ବଲପୁରୀ ଶାଢ଼ୀ ନାମରେ ପରିଚିତ ଯେଉଁଟାକି ସାରା ବିଶ୍ୱରେ ପ୍ରସିଦ୍ଧ ସେଇଟା ଆମ ଏକ ଏପଳି ପ୍ରକାର ବସ୍ତ୍ର ଯେଉଁଟାକି ଅନ୍ୟ କୌଣସି ରାଜ୍ୟରେ ମିଳୁନାହାନ୍ତି କେବଳ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ତାହା ରହିଅଛି ଏବଂ ମୁଁ ଏହାର ବିଶିଷ୍ଟ କହିବାକୁ ଯାଉଛି ଯେ ସମ୍ବଲପୁରୀ ଶାଢ଼ୀର ତିଆରି ଅନ୍ୟ କୌଣସି ରାଜ୍ୟରେ କରାଯାଇପାରୁନାହିଁ